ଆମ ଗାଁରେ ଲୋକମାନେ ଚାନ୍ଦିନୀ ଉପରେ ବସିକି ତାସ୍ ଖେଳନ୍ତି ଆଉ ସଖାଳୁ ସଖାଳୁ ପଡ଼ିଆ ଯାଇଁକି ଭଲିବଲ ଖେଳନ୍ତି ସାଙ୍ଗମାନଙ୍କ ସହିତ ଆଉ ପଡ଼ିଆରେ ଚଲାବୁଲା କରନ୍ତି ପଡ଼ିଆରେ ବଲ୍ ପାସ୍ କରନ୍ତି ପଡ଼ିଆକୁ ଯାଇକି ବହୁତପ୍ରକାର ବିଭିନ୍ନ ଖେଳ ଖେଳନ୍ତି ଆଉ ବହୁତ ଖୁସି ବି ତାଙ୍କୁ ମିଳେ ସେଥିପାଇଁ ଆମ ଗାଁର ବୁଢ଼ାଲୋକମାନେ ବହୁତ ଖୁସି ଅଛନ୍ତି ବୁଢ଼ାଲୋକମାନେ ବିଭିନ୍ନପ୍ରକାର ଖେଳ ଖେଳି ବହୁତ ଖୁସି ଅନୁଭବ କରିଥାନ୍ତି ସେଥିପାଇଁ ଆମ ଗାଁର ବୁଢ଼ାଲୋକମାନେ ବହୁତ ଖୁସିରେ ଅଛନ୍ତି